ଆମର ସାଂସ୍କୃତିକ ପ୍ରଥା ଶିକ୍ଷା ଉପରେ ବେଶି କିଛି ପ୍ରଭାବିତ କରେନି ସ୍କୁଲମାନଙ୍କରେ ଗଣେଶ ପୂଜା ସରସ୍ଵତୀ ପୂଜା ପାଳନ କରାଯାଏ ପିଲାମାନେ କିଛି ସାଂସ୍କୃତିକ ପ୍ରଥା ଶିଖନ୍ତି ଆଉ ବିଭିନ୍ନ ପ୍ରକାର ପୂଜା ପର୍ବରେ ସ୍କୁଲ୍ ବନ୍ଦ ରହିଥାଏ ତାହା ପିଲାମାନେ ନିଜ ଘରେ ପରିବାରଙ୍କ ସହ ମିଶି ପାଳନ କରନ୍ତି ପିଲାମାନେ ପାଠ ପଢ଼ା ସହିତ କିଛି ସାଂସ୍କୃତିକ ପ୍ରଥା ଜାଣିବା ନିହାତି ଦରକାର ରହିଛି